ଆଜି ସନ୍ଧ୍ୟାରେ ଫିଲ୍ମ ଦେଖିବାକୁ ଯିବା କେଉଁଠିକି ଯିବା ନା ନାଇଁ ନାଇଁ ବ୍ରହ୍ମପୁର ଆଡ଼େ ଯିବା ସେ ସହର ଆଡ଼େ ବୁଲାବୁଲି କରିବା ସିନେମା ଦେଖିବା ଆଉ ଆସିବା ସକାଳ ପହରରୁ ଆରେ ଇଏ ସମୁଦ୍ର ବୁଲାବୁଲି କରିବା ଭିଡ଼ିଓ କରିବା ସେକେଣ୍ଡ୍ ସିଆଡ଼େ ଯାଇକରି ଆଉ ସନ୍ଧ୍ୟାରେ ଫେରିବା ସନ୍ଧ୍ୟାରେ କି ଫିଲ୍ମ ବାହାରିଛି

ସନ୍ଧ୍ୟାରେ କି ଫିଲ୍ମ ବାହାରିଛି ରେ କ'ଣ କହିଲୁ ତୁ ଟିକେଟ୍ କରନା ମୁଁ ଟିକେଟ୍ଟା କରିଦେବି ସେଇଠି ଗଲାପରେ ଫିଲ୍ମ ଦେଖିଲା ପରେ ଟିକେଟ୍ ସେଇଠି ଗଲାପରେ ଟିକେଟ୍ କରିବା ଫ୍ରଣ୍ଟ୍ ସିଟ୍ରେ ଦେଖିବା ନା ପଛ ସିଟ୍ରେ ଦେଖିବା ଫ୍ରଣ୍ଟ୍ ସିଟ୍ରେ ଦେଖିବା ନା ପଛ ସିଟ୍ରେ ବସିବା ନା ଭି ଆଇ ପି ସିଟ୍ରେ ଦେଖିବା ନାଇଁ ମୁଁ କହୁଥିଲି ଭି ଆଇ ପି ସିଟ୍ରେ ଦେଖିଲେ ଭଲ ହେବା ଶୋଇକିରି ଦେଖିବା ମଜାରେ ପୁରା ଆଗ ଭି ଆଇ ପି ସିଟ୍ରେ ଭି ଆଇ ପି ସିଟ୍ରେ ବସିକି ଦେଖିବା ଆମେ କାଲି କେତେବେଳକୁ ବାହାରିବା ଟିକିଏ ଜଲ୍ଦି ବାହାରିଲେ ସିଆଡ଼େ ବୁଲାବୁଲି କରିବା ସମୁଦ୍ର ଗୋପାଳପୁର ଆଡ଼େ ତାପରେ ପଛେ ଯିବା ଫାଷ୍ଟ ବୁଲାବୁଲି କରିବା ପରା ତାପରେ ଯିବା ଭିଡ଼ିଓ କରିବା ତୋର କିଛି କାମ ନାଇଁ କି ଗୋଟେ ରେଷ୍ଟୁରାଣ୍ଟ୍ରେ ଖାଇକିରି ହେଲେ ଆସିବା ହେରି ତମ ଘରେ ଆଜି ରୋଷେଇ କରିବୁନି ରାତି ଯଦି ହବନେଇ ସେଇଠି ରହିଯିବା ନହେଲେ ହଲ୍ ଭିତରେ ସକାଳୁ ସନ୍ଧ୍ୟାବେଳକୁ ଫିଲ୍ମ ଦେଖିବା ନଅଟାରୁ ଦଶଟା ରହିଯିବା ସେଇଠି ରାତିରେ ରହିଯିବା ସକାଳୁ ଆସିବା ଆଉ ପଇସା ଧରିଥା କେତେ କିଛି ଦେବୁ ଆସୁନୁ ମିଲ୍ସ ଦେଇଦେବୁ ମୁଁ ଟିକଟ୍ ପଇସାଟା ଦେଇଦେବି ସେଟା ଆଉ ତିନିଆ ଘରେ ମୁଁ ତିନିଆ ଧରିକି ଆସିପାରିବି ସେଇଟା ଆଉ ଆଉ ବିଜୟ କ୍ୟାମେରା ଧରିକି ତୁ ତ ବଢ଼ିପାରୁନୁ ମିଶିକିରି ତିନି ଚାରିଜଣ ହେଇଗଲେ ଭଲ ଲାଗିବ ନା ବାଇକ୍ରେ ଯିବା ନା ବସ୍ରେ ଯିବା ବସ୍ରେ ଗଲେ ଭିଡ଼ ହେଇଥିବ ବାଇକ୍ରେ ପଳେଇଲେ ଭଲ ହେଲା ମୁଁ କହୁଥିଲି ବୁଲାବୁଲି କରିବା ଚାରିଆଡ଼େ ସିଆଡ଼େ ବସ୍ରେ ଗଲେ ଆମେ ସେ ସମୁଦ୍ର ପାଖକୁ ନବନି ସେ ଯାକେ ରଖିଲି ନେଇକିରି ଗଲି ବାରି କୁଳୁ